ଆମ ଭାରତ ବର୍ଷର ଏବେକାର ପ୍ରଥମତଃ ଆମର ଆକର୍ଷଣୀୟ ସ୍ଥଳୀ ଏବଂ ବିଶେଷ ସ୍ଥଳୀ ହେଉଛି ଆମର ମନ୍ଦିର ମନ୍ଦିର ଇତ୍ୟାଦି ଯାହାକି ଅଯୋଧ୍ୟାରେ ନୂତନ ପ୍ରତିଷ୍ଠିତ ହେଉଥିବା ରାମ ମନ୍ଦିର ରାମ ମନ୍ଦିର ପୁରୀ ପୁରୀ ମନ୍ଦିର ଜଗନ୍ନାଥ ମନ୍ଦିର ଇତ୍ୟାଦି ଆମର ଭାରତ ବର୍ଷରେ ପ୍ରାୟ ବହୁତ ପ୍ରକାର ମନ୍ଦିର ଅଛନ୍ତି ଯୋଉ ମନ୍ଦିରକୁ ଆମେ ଦେଖିଲେ ସେଥିରେ ଗୋଟେ ଆଟ୍ରାକ୍ସନ୍ ଆଟ୍ରାକ୍ଟ ହୋଇଥାଉ ଆମେ ଓ ତାହା ପ୍ରତି ଆମର ଆକର୍ଷଣୀୟଟା ବହୁତ ବଢ଼ିଯାଏ ଏବଂ ବିଶେଷ ସ୍ଥଳୀ ଭାବେ ସବୁଠାରେ ପ୍ରଚଳିତ ହେଉଛନ୍ତି ଏବଂ ସୁଟିଂ ମାଧ୍ୟମରେ ଯାହା ଯାହା ସୁଟିଂ କରୁଛନ୍ତି ଏଇ ଚିତ୍ରକଣ୍ଡା ଡ଼୍ୟାମ୍ରେେ ବି ସୁୁଟିଂ ହୋଇଥିଲା ସେଇ ୱାଟର ଫଲ୍ସକୁ ଦେଖିଲେ ବି ବହୁତ ଆକର୍ଷଣୀୟ ଲାଗେ ମୁଁ ଭାରତ ବର୍ଷରେ ସେଇଟା ମଧ୍ୟ ଗୋଟିଏ ଭଲ ଆକର୍ଷଣୀୟ ପର୍ଯ୍ୟଟନ ଆଉ ମନ୍ଦିର ମସଜିଦ୍ ଏଇଗୁଡ଼ାକ ତ ଅଛି ଆମର ବିଶେଷସ୍ଥଳୀ ଭାବେ ପ୍ରଚଳିତ